ସମୁଦ୍ରନୁ ମାଛ ବଡ଼ ବଡ଼ ମାଛ ଧରବାର୍କେ ଗଲେ ସେନୁ ବହୁତ ବଡ଼ ବଡ଼ ଜାଲ ଦରକାର କର୍ସି ଜାଲ ଦରକାର କରିକିରି ସେନୁ ପାନି ଜାହାଜରେ ସେନୁ ମାଛ ଧର୍ସୁଁ ଆର୍ ମାଛ ଧର ସେନୁ ବଡ଼ ବଡ଼ ମାଛ ବାହାରସନ୍ ବଡ଼ ମାଛ୍କେ ସେମାନେ କାଣା କରୁସନ୍ ବଡ଼ ବଡ଼ ସିଟିମାନଙ୍କୁ ସେଟାକୁ ପଠା ଯାଏସି ସେନୁ ସେମାନେ ସେଟାକେ ମାଛକେ ବିକ୍ରି ହିସାବେ ବିକ୍ରି କରସନ୍ ବିକ୍ରି କରି କରି ସେନୁ ଯେମିତି ଦୁଇ ପଇସା ପାଇବି ସେଟା ନେଇକରି ତାଙ୍କର ଛୁଆ ପିଲା ସମସ୍ତେ ଚଲବାର୍କେ ଇଏ କରସନ୍ ବୋଲେ ମାଛ ଚାଷୀ ଲାଗି ବଡ଼ ବଡ଼ ସମୁଦ୍ର ମାନଙ୍କୁ ସେଟା ବଡ଼ ବଡ଼ ଝୁରିମାନେ ବି ସେନୁ ବାହାରୁସନ୍ ବଡ଼ ଝୁରିକେ ସେମାନେ ବହୁତ ବଡ଼ ବଡ଼ ସିଟିକେ ନେଇକରି ସେନୁ ବିକସନ୍ ସେଥିର୍ଲାଗି ବୋଲିକରି ମାଛ ଚାଷ ସମୁଦ୍ରନୁ ନୁଅ ତ ମାଛ ଚାଷ ନାଇଁ ଯେ ମାଛ ମରା ଯାଇସି ଆର ସେନୁ ବଡ଼ ବଡ଼ ମାଛ ବି ବାହାରୁସନ୍